ହଁ ଆମେ ଭାବୁଛୁଁ ଆମର୍ ବିଦ୍ୟାଲୟ ଶିକ୍ଷା ପରେ ଆମର୍ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପଢ଼ବାର୍ଟା ଆବଶ୍ୟକ ଏ ତାପରେ ସେମାନେ ଉଚ୍ଚ ଶିକ୍ଷା ପାଠ୍ଶାଠ୍ ପଢ଼ିପୁଢ଼ା କରି ତାପରେ ସେମାନେ କେନ୍ତା କରି ଆଗ୍କେ ବଢ଼୍ବେ ଆର୍ କେନ୍ତା କରି ଚାକିରି କର୍ବେ ଶିକ୍ଷାର ଉଚିତ୍ ଲକ୍ଷ ହେଉଛି ଗୋଟେ ବ୍ୟକ୍ତିର ଉଚିତ୍ ଚରିତ୍ର ଗଠନ କରିବା ସାଙ୍ଗେସାଙ୍ଗେ ସେ ତା'ର୍ ରୋଜଗାର୍ କ୍ଷମ ହୋଇପାରବାର୍ ଟା ଆର୍ ଇ ଜିନିଷ୍ଟା ହିଁ ଧ୍ୟାନ୍ ଦେବାର୍ କେ ପଡ଼୍ସି ଶିକ୍ଷାର ନହଲେ କିଛି ମୂଲ୍ୟ ନାଇଁ ରହେ ଆର୍ ଶିକ୍ଷାର ମୂଲ୍ୟ ରହିବାଟା ନିହାତି ଆବଶ୍ୟକ ଏ ଆଉ ଇଟା କେତେବେଲେ ହୋଇପାର୍ବା ଯେତେବେଲେ ଗୁଟେ ବ୍ୟକ୍ତି ପ୍ରାଥମିକ ଶିକ୍ଷା ମାଧ୍ୟମିକ ଶିକ୍ଷା ଉଚ୍ଚ ଶିକ୍ଷା ଭଲ୍ ଭାବରେ ଗ୍ରହଣ କରିପାର୍ବା ତା'ର୍ ପରେ ଯାହାକି ସେ ଚାକିରି କ୍ଷେତ୍ରରେ ନିୟୋଜିତ ହୋଇପାର୍ବା ଆଉ ଚାକିରି କ୍ଷେତ୍ରରେ ନିୟୋଜିତ ହେଲେ ସେ ତା'ର୍ ରୋଜଗାର୍ କ୍ଷମ ହୋଇପାର୍ବା ଆର୍ ରୋଜଗାର୍ କ୍ଷମରେ ବି ଯଦି ସିଏ ହୋଇପାର୍ଲା ତାର୍ ପରିବାର୍କେ ଭରଣପୋଷଣ କରି କରି ଭଲ୍ସେ ଚଲେଇ ପାର୍ବା ଆଉ ଭଲ୍ସେ ରହିପାର୍ବା ଖାଦ୍ୟ ବସ୍ତ୍ର ବାସ ଗୃହର୍ ତା'ର୍ ଅଭାବ୍ ନାଇଁ ହୁଏ ତା'ର୍ ସ୍ଵାସ୍ଥ୍ୟ ବି ଭଲ୍ ରହିବା